ପଶୁମାନଙ୍କୁ ମୁଁ ବହୁତ ଭଲପାଏ ସେମାନଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି ମୁଁ ମୋ' ଘରେ ଗାଈ ରଖିଛି ଶୁଆ ରଖିଛି କୁକୁର ରଖିଛି ବିଲେଇ ରଖିଛି ଏମିତି ବିଭିନ୍ନ ପ୍ରକାରର ଗୃହପାଳିତ ଜନ୍ତୁଗୁଡ଼ିକ ମୁଁ ରଖିଛି ଏବଂ ଗାଈ ନାଁ ମୁଁ ବଉଳା ଦେଇଛି ଶୁଆ ନାଁ ମୁଁ ମିଟୁ ଦେଇଛି ବିଲେଇ ନାଁ ମୁଁ ଚୁଇଁ ଦେଇଛି କୁକୁର ନାଁ ମୁଁ ମୋତି ଦେଇଛି ତ ସେମାନେ ମୋତେ ମୋତେ ବି ସେମାନେ ବହୁତ ଭଲପାଆନ୍ତି ମୋତେ ନଦେଖିଲା ମାନେ ସେମାନେ ଖାଆନ୍ତିନାହିଁ ଏବଂ ଗୋଟିଏ ଜାଗାରେ ମୁଁହ ମାଡ଼ିକି ବସିଥାନ୍ତି ଆଉ ଏବଂ ମୁଁ ଯେତେବେଳେ ଘରକୁ ଯାଏ ସେମାନେ ମୋତେ ଦେଖି ବହୁତ ଖୁସି ହୋଇଯାଆନ୍ତି ଓ ମୋ' ପାଖକୁ ଦଉଡ଼ି ଆସନ୍ତି ତ ମୁଁ ତାଙ୍କର ବହୁତ ଭଲ ଭାବରେ ଯତ୍ନ ନିଏ ତାଙ୍କୁ ସମୟ ସମୟରେ ଗାଧୋଇ ଦିଏ ଏବଂ ତାଙ୍କୁ ପ୍ରତିଷେଧକ ଡାକ୍ତରଙ୍କୁ ପରାମର୍ଶ କରି ତାଙ୍କୁ ଟିକାଗୁଡ଼ିକ ମଧ୍ୟ ଦେଇଥାଏ ଏବଂ ଟାଇମ୍ରେ ତାଙ୍କୁ ତାଙ୍କ ପ୍ରିୟ ଖାଇବାଗୁଡ଼ିକ ମଧ୍ୟ ତାଙ୍କୁ ଖାଇବାକୁ ଦେଇଥାଏ ଏହିପରି ଭାବରେ ମୁଁ ରଖିଥିବା ଜନ୍ତୁ ଜୀବଜନ୍ତୁଙ୍କର ମୁଁ ଯତ୍ନ ନେଇଥାଏ